ଆମ ନର୍ଲାରୁ ଚିପୁଲ୍ ବୋଲି ଜାଗା ଗୋଟେ ଅଛି ସେଟା ହେଲା ଦଶ୍ କିଲୋମିଟର୍ ସେନା ଫରେଷ୍ଟରମାନେ ରହିସନ୍ ଆଉ ସେନେ ସବୁ ଜିନିଷ୍ର ଏଇଟା ମିଲିଛି ମେଡ଼ିସିନ୍ ସେଇଟା ଗଛ୍ ପତ୍ର ସବୁ ଜିନିଷ୍ର ସେନେ ଗାଁରେ କି ଅଛନ୍ ଡକ୍ଟର୍ ଅଛନ୍ ପ୍ଲାଣ୍ଟର ଭି ବିଷୟରେ କହିବାର୍ ଲାଗି ସେମାନଙ୍କର୍ ପରାମର୍ଶ ଆଉ କାଣା ଫ୍ରିରେ ବି ଗଛ୍ ମାନ ଦେଇଦେସନ୍ ବହୁତ୍ ଜିନିଷ୍ର ଗଛ୍ ମିଲିଯାଇସି ଆମର କେନ୍ତା ଆର୍ ଗଛ୍ କେ ବଚାମା କେନ୍ତା କରି ଏଇଟା ଗ୍ରୋଥ କର୍ମା ତାକେ ସେମାନେ କେନ୍ତା ଏଟା ହେବେ ସବୁ ମାନେ ତୋ ସେମାନେ ଶିଖେଇ ଦେସନ୍ ଆମେ ଫୁଲ କରୁସୁଁ ଆର୍ କାଁଣ କହିମୁଁ ଗଛ୍କେ ଦେସୁଁ ଭଲ୍ ଖତ ଦେଲେ ତ ଭଲ୍ ହିସାବେ ବସି ପାଣି ଫାଣି ଦେସୁଁ ଆରୁ ଦେଖଁ ନେଚର୍ର କଥା ତ କିଛି କହି ନେଇ ହୁଏ ଆମେ ଯେତେ ଜାଣା ଯେତେ ଚେଷ୍ଟା କଲେ ବି ସେମାନଙ୍କେ ବଚାବାର୍ ଲାଗି ତୋବ ବଚାବାଁର୍ ଲାଗି ଚେଷ୍ଟା କରୁସୁଁ ହେଲେ ନେଚର୍ର କଥା ମରି ବି ଯାଇସି ଗଛ୍ମାନେ ଆମେ କିଛି ନାଇ କରି ପାରୁଁ